କନ୍ଧମାଳ ଜିଲ୍ଲାର ପୂର୍ବତମ ନାମ ଥିଲା ଫୁଲବାଣୀ ସମୟାନୁକ୍ରମେ ଆକୁ ବ୍ରିଟିଶର ମାନେ ରାଜୁତି କରିଥିଲେ ଏବଂ କେତେକ ସ୍ଵାଧୀନତା ସଂଗ୍ରାମୀ ମାନେ ଏହାକୁ ମୁକ୍ତି ଦେଇଥିଲେ ଏହା ପରେ କନ୍ଧମାଳ ନାମରେ ନାମିତ ହୋଇଥିଲା